ହଁ ଦେଶ ବାହାର୍କୁ ଭ୍ରମଣ କରବାର୍ ଉଦ୍ଦେଶ୍ୟ ହେଲା ଯେ ଦେଶ ନୁ ଅନ୍ୟ ଜାଗାକେ କି ଗଲେ ଭ୍ରମଣ କଲେ ସେ ଜାଗାରେ ନୂଆ ନୂଆ ଜିନିଷ୍ ଦେଖବାର୍ କେ ମିଲ୍ସି ସେ ଜାଗାକେ ଆମେ ଦେଖ୍ମା ଭଲ୍ ଜାଗା ଦେଖ୍ମା ଭଲ୍ ଲୋକଙ୍କ ସାଙ୍ଗେ ପରିଚୟ ହେମା ଭଲ୍ ଜିନିଷ୍ ଖାଏମା ଭଲ୍ ଜିନିଷ୍ ଆଣ୍ମା ଏଇଟା ହଉଛେ ଭମ୍ରଣର ଉଦ୍ଦେଶ୍ୟ ଭ୍ରମଣ କରବାର୍ ଲାଗି ଆମେ ଯେତେବେଲେ ଜିମା ପାଇଁ ଲୋକର୍ ସାଙ୍ଗେ ମିଶ୍ମା ଯେତେବେଲେ ଭ୍ରମଣ କରି ଯିମା ବସ୍ ରେ ବସିଥିମା ବା ଟ୍ରେନ୍ରେ ବସିଥିମା ହାମକୋ ପାଇଁ ଲୋକର୍ ସାଙ୍ଗେ ଚିହ୍ନା ପରିଚୟ ହେମା ଭଲ୍ ଲାଗ୍ସି ସେ ଜାଗା ଭ୍ରମଣ କରି ଗଲେ ଆଉ ପାଞ୍ଚ ଚିହ୍ନା ଜଣା ହେମା ସମସ୍ତଙ୍କ ସାଙ୍ଗେ ମିଶିକିରି ରହେମା ଭଲ୍ ଜିନିଷ୍ ଦେଖ୍ମା ଭଲ୍ ଜିନିଷ୍ ଖାଏମା ଯେନ୍ତା କି ଆମେ ଯେନ୍ ଜିନିଷ୍ କେ ନେ ଦେଖିଥାଉ ଆମର୍ ଜାଗାରେ ସେ ଜିନିଷ୍ ଭ୍ରମଣ କରି ଗଲେ ଅନ୍ୟ ଜାଗାରେ ଦେଖବାର୍ ଲାଗି ମିଲ୍ସି ଖାଏବାକେ ମିଲ୍ସି ସେଠି ମନ୍ ଭଲ୍ ଲାଗ୍ସି ହେଁ ନୂଆ ନୂଆ ଜିନିଷ୍ ଖାଏସୁ ପିଉଁସୁ ନୂଆ ଜିନିଷ୍ ଆନ୍ସୁଁ ହେ ତେଣୁ କରି ମୁଇ ବି ଆପଣମାନକୁ କହୁଛେ ଯେ ଆପଣ ମାନେ ବି ଭ୍ରମଣ କରୁନ୍ ନୂଆ ଲୋକଙ୍କ ସାଙ୍ଗେ ଚିହ୍ନା ପରିଚୟ ହଉନ୍ ନୂଆ ଜିନିଷ୍ ଖାଉନ୍ ନୂଆ ଜିନିଷ୍ ଆନୁନ୍ ଇଟା ମୁ ସମସ୍ତଙ୍କୁ କହୁଛେ